ଗତ ସପ୍ତାହରେ ମୁଁ ଗୋଟିଏ ଟି ଶାର୍ଟ କିଣିଛି ଟି ଶାର୍ଟଟି ପିନ୍ଧିବାକୁ ବହୁତ କମ୍ଫର୍ଟେବଲ ଲାଗୁଛି ମୁଁ ତା କଲର ବି ବହୁତ ଭଲ ଅଛି ପିଙ୍କ କଲର ଏବଂ ତାକୁ ଲୋକ ପିଲାମାନଙ୍କ ସାଙ୍ଗସାଥି ଯିଏ ଦେଖୁଛି କହୁଛି ତା'କୁ ବହୁତ ପସନ୍ଦ କରୁଛନ୍ତି ପିନ୍ଧିବାକୁ ବହୁତ କମ୍ଫର୍ଟେବଲ୍ ଲାଗୁଛି ବହୁତ ପସନ୍ଦ ଲାଗୁଛି ଏବଂ ମୁଁ ଯେଉଁ ମାର୍କେଟିଂ କଲି ଶାର୍ଟଟା କିଣିଲି ବି ବିଗତ ଦୁଇ ତିନି ବର୍ଷ ଭିତରେ ଏଇ ଟି ଶାର୍ଟଟି ମତେ କାହିଁକି ସମସ୍ତଙ୍କଠାରୁ ବହୁତ ଭଲ ଲାଗୁଛି